ଶିକ୍ଷା ନିଯୁକ୍ତି ଏବଂ ସାମାଜିକ ସ୍ଥିତି ଦୃଷ୍ଟିରୁ ମହିଳାମାନଙ୍କୁ ବହୁତ ଗୁଡ଼ିଏ କାମରେ ଯୋଗଦେଇ ଦିଆଯାଉଛି ଯେମିତିକି ତାଙ୍କପାଇଁ ସ୍ଵୟଂସହାୟକ ଗୋଷ୍ଠୀ ଇତ୍ୟାଦି କରାଯାଉଛି ଯେମିତିକି ସେ ନିଜକୁ ହାରାସ ନକରିକି କିଛିଗୋଟିଏ କାମରେ ସବୁବେଳ ପାଇଁ ଯୋଗଦେବାରେ ସେମାନେ ବ୍ୟସ୍ତ ରହିବେ ଏସବୁ ହେଲେ ସେମାନେ ମଧ୍ୟ ସ୍ଵାବଲମ୍ବୀ ହୋଇପାରିବେ ଆଉ କାହା ଉପରେ ନିର୍ଭର ନକରିକି ନିଜେ ଆଗକୁ ବଢ଼ିପାରିବେ ସମାନତା ଭେଦଭାବ ସଶକ୍ତିକରଣ ଆଦର୍ଶ ମହିଳା ସମିତି ଖଲାସ ମହିଳା ସମିତି ପାଇଁ ମହିଳାମାନେ ବହୁତ କିଛି କରୁଛନ୍ତି